ଭଉଣୀ କ'ଣ ଜିନିଷ ଅଛି ଦୋକାନରେ ଟିକେ ଦେଖେଇଲେ ଆପଣଙ୍କ ଦୋକାନରେ କିଛି ବାହାଘର ପାଇଁ ଜିନିଷ କ'ଣ ସବୁ ମିଳିବ କହିଲେ ଟିକେ ଲେହେଙ୍ଗା ଶାଢ଼ୀ ଦୁଇଟା ଯାକ ଦେଖାନ୍ତୁ ଆପଣ ଦୁଇଟା ଯାକ ଦେଖାନ୍ତୁ ମୋତେ ଯେଉଁଟା ଭଲ ଲାଗିବ ତ ମୁଁ ସେଇଟା ନେବି ନା ଆପଣ ଦୁଇଟା ଯାକ ଦେଖାନ୍ତୁ ମ୍ୟାରେଜ୍ ବାହାଘର ପାଇଁକା ଦେଖିବାର ଅଛି ନା ବୟସ କ'ଣ ଏତେ ଦରକାର ଯେ ଆପଣ ଦେଖାନ୍ତୁ ମୋତେ ଯେଉଁଟା ପସନ୍ଦ ହେବ ମୁଁ ସେଇଟା ନେଇକି ଯିବି ତ ଆଉ ପାଞ୍ଚରୁ ଦଶ ଭିତରେ ଦେଖାନ୍ତୁ ପାଞ୍ଚ ହଜାରରୁ ଦଶ ହଜାର ଭିତରେ

ଆଚ୍ଛା ଶାଢ଼ୀ ଟିକେ ଦେଖେଇଲେ

ନାଇଁ ନାଇଁ ଗାଢ଼ା ବାଲାଟା ଦେଖାନ୍ତୁ ଏଇ ଶାଢ଼ୀଟା ଦାମ୍ ଟା କେତେ ଆସିବ

ଆଉ ଦୁଇ ହଜାରଠୁ ଅଧିକ

ନଅଶହ କେତେ ପଡ଼ିବ ବୋଧେ ଆଉ

ମାନେ ଅଧିକ ଜିନିଷ ନେଲେ

ପତଳା ପାଢ଼ିର ଶାଢ଼ୀ ଏଇଟା ବୋଧେ

ନାଇଁ ଆପଣ ସେ ଚାରିଶ ପାଞ୍ଚଶହ ଭିତରେ ଦେଖାନ୍ତୁ ଏତିକି ଟଙ୍କା ଭିତରେ ଦେଖାନ୍ତୁ

ମାଆ କାଳିକା ଶାଢ଼ୀ ଅଛି ଆଉ ସେଇ ସେଇ କମ୍ପାନୀର ଦେଖେଇଲେ ଆପଣଙ୍କ ପାଖରେ ଏଇ କମ୍ପାନୀର କେତେଟା ଶାଢ଼ୀ ହେବ ମାନେ ମୋର ଦରକାର ଅଛି ଦୁଇଶହଟା ଆପଣଙ୍କ ପାଖରେ କେତେ ହେବ ଦୁଇଶହଟା ହେବ ତ

ଆଚ୍ଛା ଠିକ୍ ଅଛି